ଜଣେ ଯାତ୍ରୀ ହିସାବରେ ମୁଁ ପ୍ରଥମତଃ ଯାତ୍ରା କରିବା ସମୟରେ ଶୌଚାଳୟ ଏବଂ ବିଶ୍ରାମାଗାର ନିହାତି ଆବଶ୍ୟକ ହୋଟେଲ୍ ଢ଼ାବା ଥିଲେ ତ ଆହୁରି ଭଲ କିନ୍ତୁ ମୁଖ୍ୟତଃ ଶୌଚାଳୟ ବିଶ୍ରାମାଗାର ଢ଼ାବା ନିଶ୍ଚିତ ଦରକାର ପେଟ୍ରୋଲ୍ ପମ୍ପ୍ ପ୍ରାୟତଃ ହୋଇଗଲାଣି ଯିଏ ଯାହାର ଯୋଉ ଯେତେ ଦୂର ଯିବ ସେଇ ହିସାବରେ ପେଟ୍ରୋଲ୍ ପକେଇକି ତା ସେମାନେ ଯାଉଛନ୍ତି